ମତେ ସ୍କୁଲରେ ରୋଷେଇ କରିବା ପାଇଁ ରୋଷେଇ ପାଇଁ ଛୁଆ ମାନେ ଖାଇବେ ସେଇଥି ପାଇଁ କିଛି ସାମାନ ଦରକାର ମାନେ ତାଙ୍କ ରୋଷେଇ ପାଇଁ ମତେ ସୋୟାବଡ଼ି ଡାଲି ଆଳୁ ଦି ପ୍ରକାର ଡାଲି ଦରକାର ଠିକ୍ ଅଛି ଆଉ ସୋୟାବଡ଼ି ଦରକାର ସେ ବଡ଼ ବଡ଼ ଡାଲି ଅଛି ନିକି ଛୋଲା ଡାଲି ସେଇଟା ଦରକାର ଆଉ ଆଉ ମୁଗ ଡାଲି ଛୋଲା ଡାଲି ସୋଲା ଡାଲି ଆଉ ମୁଗ ଡାଲି ସୋଲା ଡାଲି ଆଉ ମୁଗ ଡାଲି ଆଉ ସୋୟା ବଡ଼ି ଆଉ ଚାଉଲ

ଆହୁରି ଆହୁରି ଆହୁରି ଅଛି ଆହୁରି ଜିରିଆ ତାପଡ଼େ ଲଙ୍କା ହଲଦୀ ଲୁନ ତେଲ ଏସବୁ ମଧ୍ୟ ଦରକାର

ନାଇଁ ସ୍କୁଲରେ ଟିକେ ପହଞ୍ଚେଇ ଦେଲେ ଭଲ ହେଇଥାନ୍ତା ଆପଣ ଯେତେ ଟଙ୍କା ନେବେ ସେତେ ଟଙ୍କା ନିଅନ୍ତୁ ହେଲେ ସ୍କୁଲରେ ଆପଣଙ୍କ ଗାଡ଼ି ଥିବ ବୋଲେ ବଡ଼ ଗାଡ଼ି ଆପଣଙ୍କ ସେ ଗାଡ଼ିରେ ଯାଇ ହଁ ଆପଣ ଗାଡ଼ିରେ ପହଞ୍ଚାଇ ଦେଲେ ଭଲ ହୋଇଥାନ୍ତା ଟିକେ ଆପଣ ସେଇ ହୁଁ

ହଁ

ହଁ କୁହନ୍ତୁ ହଁ କୁହନ୍ତୁ

ହଁ ଆପଣ ଠିକ ସମୟରେ ପହଞ୍ଚାଇ ଦେବେ ହଁ ହଁ ରଖୁଛି